ମୁଁ ଜୀବନରେ ଏକ ବଡ଼ ଭୁଲ କରିଦେଇଛି କ'ଣ ଜଣେ ମହିଳା ମୋତେ ବିଭିନ୍ନ ପ୍ରକାର ବ୍ୟବହାର କରି ସିଏ ମୋଠାରୁ ବହୁତ ଫାଇଦା ନେଇଗଲେ ପ୍ରଥମେ ଆଉ ତା'ପରେ ମୁଁ ଯେତେବେଳେ ଜାଣିପାରିଲି ଇଏ ନିଜର ଫାଇଦା ପାଇଁ ଏସବୁ କାମ କରୁଛନ୍ତି ତା'ପରେ ମୁଁ ଆସ୍ତେ ଆସ୍ତେ ତାଙ୍କଠାରୁ ଦୁରେଇ ରହିଲି ଆଉ ମୋତେ ଦୁରେଇ ରହିବା ପାଇଁ ମଧ୍ୟ କେତେଗୁଡ଼ିଏ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ଆଉ ସେହି ଭୁଲଟା ମୁଁ ପରେ ଭାବିଲି ଯେ ସେ ମହିଳା ଜଣକ ମୋତେ ଏଁ କିଛି ଖରାପ କାମରେ ବ୍ୟବହାର କରିଛନ୍ତି ତେଣୁକରି ମୁଁ ସେଥିରୁ ତାଙ୍କ ପାଖରୁ ମୁକୁଳି ଆସିଲି